ରୋଷେଇ ଏମିତି ଗୋଟିଏ ଜିନିଷ ଯେଉଁଟା କି ପୁରୁଷ ଠାରୁ ଆରମ୍ଭ କରି ସ୍ତ୍ରୀ ଲୋକ ସମସ୍ତେ ଜାଣିବା ଦରକାର ଛୋଟ ବଡ଼ ଯାହା ହେଲେ ବି ଅଳ୍ପ କିଛିଟା ଜାଣିବା ଦରକାର ଯଦି କୌଣସି ଆବଶ୍ୟକ ପଡ଼େ ଯେଉଁଠି ସ୍ତ୍ରୀ ନଥାଏ ସେଠି ପୁରୁଷମାନଙ୍କୁ ରୋଷେଇ କରିବାକୁ ପଡ଼େ ଯଦି ଗୋଟିଏ ପିଲା ବାହାରେ ହଷ୍ଟେଲ୍ରେ ରହିଲା ମେସ୍ କରିକି ରହିଲା ଚାରି ପାଞ୍ଚ ଜଣ ପୁଅ ପିଲା ରହିଲେ ସେଠି ମଧ୍ୟ ସେମାନଙ୍କୁ ରୋଷେଇ କରିବାକୁ ପଡ଼େ ତ ରୋଷେଇଟା ସମସ୍ତେ ଜାଣିବା ନିହାତି ଦରକାର ଗୋଟିଏ ପୁଅ ଯଦି ବାହାରେ ଜବ୍ କରୁଛି ସେ ସେଇଠି ଏକୁଟିଆ ରହିବ ଯଦି ସେଇଠି ପୁଣି ନିଜେ ରୋଷେଇ କରିକି ସେଇଠି ଖାଇବାକୁ ପଡ଼ିବ ତ ରୋଷେଇଟା ଏମିତି ଜିନିଷ ଯେଉଁଟା ସମସ୍ତେ ଜାଣିବା ଦରକାର ରୋଷେଇ ଘରେ ଥାଳି ଅଛି ଡେକ୍ଚି ଅଛି କଢେଇ ଅଛି ଆଉ ବାସନ କୁସନରେ ଆଉ ଭଲା ଆମର ତାୱା ଅଛି ଲୁହା ଖଡ଼ିକା ଅଛି ସବୁ ଜିନିଷ ମାନେ ଅଛି ଯେଉଁଟା କି ରୋଷେଇ ସାମଗ୍ରୀ ଯାହା ରହିଛି କଢେଇ ରହିଚି ଆଉ ଗ୍ଲାସ୍ ରହିଛି ଆଉ ଚାମୁଚ ରହିଛି ଛୁରୀ ରହିଛି ଯାହା କି ସବୁ ଜିନିଷ ଏଇ ସବୁ ଜିନିଷ ବାସନ କୁସନ ଇଏରେ ରୁହେ ଆଉ ରୋଷେଇ କରିବା ପାଇଁ ତ ନିହାତି କଢେଇ ଦରକାର ଆଉ ଡେକ୍ଚିରେ ଆପଣ ଭାତ ବସାଇବେ ଆଉ କଢେଇରେ କିଛି ଭଜା ଭଜି କରିବେ ଆଉ ଚାମଚ ଦ୍ୱାରା କିଛି କିଛି ଇଏ କରିବେ ଆଉ କପ୍ ରହିଚି କପ୍ ଦ୍ଵାରା ଚା ପିଇବେ ଆଉ ଯାହା ବି ଛୁରୀ ରହିଛି ସେଥିରେ ପନିପରିବା କଟା କଟି କରିବେ ଆଉ ଏମିତି ବହୁତ ପ୍ରକାର ଜିନିଷ ରହିଛି ଯେଉଁ ଦ୍ଵାରା କି ଥାଳିଆ ଯେଉଁଥିରେ ଆପଣ ଖାଇବେ କଂସା ଅଛି ଯେଉଁଥିରେ ଆପଣ ଭାତ ନେଇକି ଖାଇପାରିବେ ତ ସବୁ ଜିନିଷ ପାଇଁ ତାଟିଆ ଛୋଟ ଛୋଟ ତାଟିଆ ଯାହା ବି ରହିଛି ଗିନା ରହିଛି ତା ଯଦି ଡାଲି କଲେ କିମ୍ବା କୌଣସି ପ୍ରକାର ସାଇଡ଼୍ ଆଇଟମ୍ ଯାହା ବି କଲେ ସେଥିରେ ଆପଣ ବାଢ଼ି ଆଣି ଖାଇପାରିବେ ତ ଏ ସବୁ ଜିନିଷ ବାସନ କୁସନ ରହିଛି ଯେଉଁଥିରେ କି ଆମେ ଡେଲି ବ୍ୟବହାର କରୁ ଯେଉଁ ଜିନିଷ ଗୁଡ଼ାକ ସେଇ ଜିନିଷ ଗୁଡ଼ାକ ବାସନ କୁସନ ମୁଁ ଆପଣଙ୍କ ସହିତ ବର୍ଣ୍ଣନା କଲି ଏବେ